ଅନେକ ସମୟରେ ଛାତ୍ରଛାତ୍ରୀ ମାନେ ନିଜ ସ୍କୁଲକୁ ନିଜ ସାଇକେଲ କିମ୍ବା ଚାଲିଚାଲି ଯାଆନ୍ତି ଯାହାକି ଏକ ବିପଦ ଜନକ ତେଣୁ ପ୍ରତିଟି ପ୍ରତିଟି ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ତରଫରୁ ଏକ ବସର ସୁବିଧା କରିବା ଦରକାର ଯାହାକି ସୁରକ୍ଷିତ ଭାବରେ ଛାତ୍ରଛାତ୍ରୀ ମାନେ ନିୟମିତ ସ୍କୁଲ ଯାଇପାରିବେ